ଆପଣ ଯଦି ମହାବୀର କଲୋନୀରେ ପହଞ୍ଚାଇ ଦେବେ ତାହେଲେ ମୁଁ ଆପଣଙ୍କ କୃତଜ୍ଞତାରେ ରହିବି ଧନ୍ୟବାଦ ଆପଣ ପହଞ୍ଚାଇ ଦେଇଥିବାରୁ ମୁଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ